ହଁ କୁହ

ହଁ ହଁ ହଉ ଠିକ୍ ଅଛି ହଁ ହଉ ହଁ ହଁ କେତେ ଟାଇମ୍ରେ କହିଲେ ମୁଁ ଯିବି ଆଉ ହଁ ହଁ ହଁ ହଁ ହଁ ହଁ କେମିତି ହେଲା କେମିତି ହେଲା ତମର ଇଲେ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ କ'ଣ କାଲିକି କେତେବେଳେ ଯିବି କ'ଣ କହିବ ତା'ପରେ ହେଲା ଅ ହଉ ମୁଁ ପିଲା ପଠାଇବି କି ନିଜେ ଯିବି ଦେଖିକି ଆସିବି ଆଉ ହଁ ହଁ ହଁ ହଉ ହଉ ହଉ ହଉ ହଉ ଯିବି